ହ୍ୟାଲୋ ମୁଁ ଲକି କହୁଥିଲି ମୁଁ ଅନଲାଇନ୍ ମାଧ୍ୟମରେ ସ୍ଵିଗିରୁ ଏକ ଖାଦ୍ୟ ଅର୍ଡ଼ର କରିଥିଲି ଯାହାକି ଦଶଟା ମଧ୍ୟରେ ଆସି ପହଞ୍ଚିବାର ଥିଲା ମାତ୍ର ବାରଟା ହେଲାଣି ଏ ପର୍ଯ୍ୟନ୍ତ ପହଞ୍ଚିନାହିଁ ଦୁଇଘଣ୍ଟା ମଧ୍ୟରେ ଖାଦ୍ୟର ଗୁଣବତ୍ତା ତ ନଷ୍ଟ ହୋଇଯାଇଥିବ ତେବେ ମୁଁ ଏହାକୁ ରିସିଭ୍ କରିବି ନାହିଁ ଏହାକୁ ମୁଁ ଆପଣଙ୍କୁ ଫେରସ୍ତ କରିଦେବି ଆପଣ ମୋ ପଇସାଟା ମୋତେ ଫେରସ୍ତ କରିଦେବେ